ପୂର୍ବକାଳରେ ସାଂସ୍କୃତିକରେ ପାରିବାରିକ ଏବଂ ଲିଙ୍ଗଭିତ୍ତିକ ଭୂମିକା ବହୁତ ଦେଖାଯାଉଥିଲା ଯେପରିକି ଆଗରୁ ପିତାମାତା ଭାଇ ସେମାନେ ଝିଅମାନଙ୍କୁ ପଢ଼ିବାକୁ ହିଁ ଦେଉନଥିଲେ ଆଗରୁ ଝିଅମାନେ ଷଷ୍ଠ ସପ୍ତମ ଏହିମାନେ ଏହି ବୟସରେ ହିଁ ରହିଯାଉଥିଲେ ସେତିକି ହିଁ ପାଠ ପଢ଼ୁଥିଲେ ତା'ପରେ ଘରେ ଲୋକମାନେ ବାପା ପିତା ସେହିମାନେ କହୁଥିଲେ କି ଝିଅର ବିବାହ କରିଦେବା ପାଇଁକା ବର୍ତ୍ତମାନ ସମୟ ପରେ ସମୟ ଅନୁସାରେ ପରିସ୍ଥିତି ବଦଳି ଚାଲିଛି ଆଜିକାଲି ଝିଅମାନେ ପୁଅମାନଙ୍କର ବହୁତ ଆଗରେ ଅଛନ୍ତି ଘରେ ଲୋକମାନେ ଭାଇଭଉଣୀ ଭାଇ ମାତା ସମସ୍ତେ ଆମର ସହଯୋଗ କରିଛନ୍ତି ମୁଁ ବି ଗୋଟିଏ ଝିଅ ଆଗକାଳରେ ଝିଅମାନେ ପାଠ ପଢ଼ିପାରୁନଥିଲେ ଆଜିକାଲି ଝିଅମାନେ ବହୁତ ଉଚ୍ଚରେ ଅଛନ୍ତି ବହୁତ ଆଗରେ ଅଛନ୍ତି ଯେପରିକି ଝିଅମାନେ କଲେଜ ପାଠପଢ଼ା ପରେ ସରିବାପରେ ନିଜର କାମ ବି ନିଜେ କରିପାରୁଛନ୍ତି ଭଲ ଜବ୍ ଗୋଟିଏ ଖୋଜିପାରୁଛନ୍ତି ଆଜିକାଲି ଝିଅମାନେ ଟ୍ରେନ୍ ଚଳାଇ ପାରୁଛନ୍ତି ବି ଉଡ଼ାଜାହାଜ ବି ମଧ୍ୟ ଚଳାଇପାରୁଛନ୍ତି ଆଗ ଆଗରୁ ଯେଉଁ ପୁଅମାନେ ଯେଉଁ କାମ କରୁଥିଲେ ଆଜିକାଲି ଝିଅମାନେ ସେହି କାମ ବି କରିପାରୁଛନ୍ତି ଆମ ଏହିପରି ସବୁ କାମ ପାଇଁ କାମ ପାଇଁ ଆମ ଦେଶ ଏବେ ବିକଶିତ ହୋଇସାରିଛି